ଗ୍ରାମୀଣ ଓ ବିଦ୍ୟାଳୟ ମଧ୍ୟରେ ଦୂରତା ବହୁତ ଥାଏ ପରିବହନର ସୁବିଧା ନଥାଏ ଏବଂ ଅର୍ଥାଭାବ ଥାଏ ତେଣୁ ଛାତ୍ରଛାତ୍ରୀ ମାନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ